ମାଛ ଧର୍ବାର୍ ଲାଗି ମଶାରୀ ନେଇକି ଯାଏସିଁ ଆମର୍ ପାଖେ ନଏଦ୍ ଅଛେ ନଏଦ୍କେ ଯାଏସିଁ ଝୁରି ମାଛ୍ ମାରିକିରି ଆଏସି ତା'ପରେ ବାତ୍ୟା ହେଲା ତ ବାତ୍ୟା ହେଲେ ଆଉ ଭଲ୍ ବହୁତ୍ ମାଛ୍ ମରାହେସି ମାଛ୍ ଖାଏବାର୍ ଲାଗି ଭଲ୍ ଲାଗ୍ସି ବିଲ୍ ଆର୍ ଧର୍ବାର୍ ଲାଗି ବି ଭଲ୍ ଲାଗ୍ସି ସଖାଳ ବେଲେ ବେଲ୍ ବୁଡ଼ା ଯାଏସୁଁ ମାଛ୍ ଧରି